ସାଧାରଣତଃ ଭାବରେ ଆମ ଆମ ଅଞ୍ଚଳରେ ଯାଜପୁର ଆମ ଅଞ୍ଚଳରେ ଲୋକମାନେ ମୁଖ୍ୟତଃ ଯେହେତୁ ଆମ ଅଞ୍ଚଳର ପାଖରେ ପ୍ଳାଣ୍ଟ ରହିଛି ତେଣୁ ଲୋକମାନେ ପଚାଶ ପ୍ରତିଶତରୁ ଅଧିକ ଲୋକ ପ୍ଳାଣ୍ଟ ଉପରେ ନିର୍ଭରଶୀଳ ହୋଇଥାନ୍ତି ଏବଂ ସେମାନେ ସେଥିରୁ ନିଜର ନିଜର ଭରଣ ପୋଷଣ କରିଥା'ନ୍ତି ଏବଂ ପରିବାରର ପ୍ରତିପୋଷଣ କରିଥା'ନ୍ତି ପଚାଶ ପ୍ରତିଶତ ଲୋକ ଓ ତାହାକୁ ଛାଡ଼ିକି ଆଉ ଯେତିକି ପଚାଶରୁ ଷାଠିଏ ପ୍ରତିଶତ ଲୋକ ଦିନ ମଜୁରିଆ ଏବଂ କେତେକ ରଙ୍ଗ କାମ କରିଥା'ନ୍ତି ଆଉ କୃଷି କାମ ମଧ୍ୟ କୃଷିରେ ନିର୍ଭରଶୀଳ ହୋଇକି ମଧ୍ୟ ଚଳିଥା'ନ୍ତି ଏବଂ ଆଉ ଯେତେକ ଆଉ ଅଳ୍ପ କେତେକ ରହିଲେ ସେମାନେ ଛୋଟ ଛୋଟ ଦୋକାନ ଦେଇଥା'ନ୍ତି ଏବଂ ଚା' ହେଉ କିମ୍ବା ରାସ୍ତା କଡ଼ରେ ରାସ୍ତା କଡ଼ରେ ଯେଉଁମାନେ ଜଳଖିଆ ଦୋକାନ ଦେଇଥା'ନ୍ତି ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରି ନିଜର ଭରଣ ପୋଷଣ କରିଥା'ନ୍ତି ଏବଂ ଏଇଥିରୁ ସେମାନେ ନିଜର ପରିବାର ପ୍ରତିପୋଷଣ କରିଥା'ନ୍ତି ଏବଂ ୟାକୁ ଛାଡ଼ିକି ଆଉ ବି ଆଉ ବି ରହିଲେ ଯେଉଁମାନେ ଡାକ୍ତରଖାନା ହେଉ କିମ୍ବା ଅଲଗା କୌଣସି ଜାଗାରେ ନିଜର ଅଳିଆ ଆବର୍ଜନାକୁ ମଧ୍ୟ ନିଜର ବ୍ୟବସାୟ ରୂପେ ପାଳିଥାନ୍ତି ଯେଉଁଥିରେକି ସେମାନେ ସମସ୍ତ ପ୍ରକାରର ସମସ୍ତ ପ୍ରକାରର ରୋଜଗାରକ୍ଷମ ହୋଇପାରିଥା'ନ୍ତି ଓ ସେଥିରୁ ନିଜର ପରିବାରର ପ୍ରତିପୋଷଣ କରିଥା'ନ୍ତି